ହଁ ମୁଁ ଏଭଳି ଭାବରେ ପୁସ୍ତକ ପଢ଼ିଅଛି ଯାହାକି ମୋତେ ବହୁତ ଭାବେ ମାନେ ଚ୍ୟାଲେଞ୍ଜ କରିଥିଲା ବହୁତ ଭଲ ଲାଗିଥିଲା ସେଇଟା ହେଉଛି ବୁଢ଼ା ଶଙ୍ଖାରି ବୋଲି ଗୋଟିଏ ଗପ ଥିଲା ଫକୀର ମୋହନ ସେନାପତିଙ୍କର ଯେଉଁଟାକି ମୋତେ ବହୁତଗୁଡ଼ିଏ ଭଲଲାଗିଥିଲା କାରଣ ସେ ବୁଢ଼ା ଶଙ୍ଖାରିରେ ଦେଖା କୁହାଯାଇଛି ଯେ ଯେ କିଭଳି ଭାବରେ ଗୋଟିଏ ସଧବା ନାରୀ ନିଜର ଶଙ୍ଖା ସିନ୍ଦୂର ବଜାୟ ରଖିବା ପାଇଁ ସଙ୍ଘର୍ଷ କରୁଛି ସେ ବୁଢ଼ା ଶଙ୍ଖାରିଟି ତା' ବାପା ବୟସର ହୋଇଥିବ କିନ୍ତୁ ଯେତେବେଳେ ସେ ବୁଢ଼ା ଶଙ୍ଖାରି ସେ ଝିଅ ପାଇଁ ସେ ଶଙ୍ଖା ତିଆରି କରିକି ନେଇକି ଯାଏ କିନ୍ତୁ ଦେଖିଲାବେଳକୁ ସେ ଝିଅଟି ବିଧବା ହୋଇଯାଇଥାଏ ସେହି ଯେଉଁ କରୁଣ କାହାଣୀ ସେହି ଯେଉଁ ଆମର ବାପା ଝିଅଙ୍କର ସମ୍ପର୍କ ସେହିସବୁ ବୁଢ଼ା ଶଙ୍ଖାରି ବିଷୟରେ ଅଛି ଏହି ପୁସ୍ତକ ବିଷୟରେ ସବୁବେଳେ ମୋ' ସାଙ୍ଗ ଓ ପରିବାର ସହିତ ଆଲୋଚନା କରେ ଯେ ସମସ୍ତଙ୍କୁ କହେ ଏହି ବିଷୟଟା ପଢ଼ ଜାଣ ଯେ ଜୀବନର ଲକ୍ଷ୍ୟ କ'ଣ ସମୟ କେତେବେଳେ ବଦଳିଯିବ ମଧ୍ୟ ଆପଣ ଜାଣିନାହାନ୍ତି ଏହିସବୁ ବିଷୟରେ ମୁଁ ସବୁବେଳେ ମୋ' ବନ୍ଧୁ ହେଉ ପରିବାର ହେଉ ସାଙ୍ଗସାଥି ହେଉ ମୁଁ ସମସ୍ତଙ୍କ ସହିତ ଏ ବିଷୟରେ ଆଲୋଚନା କରେ